ଆଜ୍ଞା ନମସ୍କାର ଆପଣ ଟିକେ ପ୍ରଥମେ ମାଟିଟା ପରୀକ୍ଷା କରାନ୍ତୁ ଆକ୍ଚୁଆଲୀ କେଉଁ ଧରଣର ମାଟି ସେଇ ମାଟିରେ କ'ଣ ଚାଷ କଲେ ଆମେ ଭଲ ଉନ୍ନତ ଧରଣର ଫସଲ ପାଇପାରିବା ତେଣୁ ମାଟିଟା ଯଦି ଆମେ ପରୀକ୍ଷା ନ କରିବା ସେଇଟା କେଉଁ ପ୍ରକାର ମାଟି ତା ଦେହରେ କେଉଁ ପ୍ରକାର ଫସଲ କଲେ ହେବ ଆମେ ଜାଣିବା କେମିତି ତେଣୁ ପ୍ରଥମେ ଆପଣ ମାଟି ପରୀକ୍ଷା କରନ୍ତୁ ମାଟି ପରୀକ୍ଷା କଲା ପରେ ଆମର ଯଦି ମାନେ ଦୋରସା ଫସଫସିଆ ମାଟି ହେବ ସେଇଠି କ'ଣ ଆମେ ଧାନ ଚୀନାବାଦାମ ଏଗୁଡ଼ିକ ଭଲ ଚାଷ କରିପାରିବା ଯଦି ଆମର ମୋଟାଳ ମାଟି ହେବ ତା ଦେହରେ ଆମେ କ'ଣ କରିବା ଆମର ଅଧିକ ଏଇ ଯେଉଁ ଡାଲି ଜାତୀୟ ଫସଲ ଆମେ ଚାଷ କରିପାରିବା ଆଉ ଡାଲିଜାତୀୟ ଫସଲ ସହିତ ଆମେ ଆମର ଯେଉଁ ନଳିତା ଚାଷ ଯେଉଁଟା ଝୋଟ ଝୋଟ ହୁଏ ଯେଉଁଟା ଆମର ସୁତୁଲି ଫୁତୁଲି ତିଆରି କରାଯାଏ ସେଗୁଡ଼ା ପାଇଁ ଆମେ ଉନ୍ନତଧରଣର ମୋଟାଳ ମାଟିରେ ସେଟା ହୁଏ ତେଣୁ ଆମେ ପ୍ରଥମେ ମାଟିର ପରୀକ୍ଷା ନ କଲେ ଆମେ ଜାଣି ପାରିବା ନାହିଁ ଆମେ ମାଟିର ପରୀକ୍ଷା କଲା ପରେ ଆମେ ଜାଣିପାରିବା ଆମେ ଏ ଅଞ୍ଚଳରେ ଆମେ କେଉଁ ପ୍ରକାର ଚାଷ କଲେ ଆମେ ସେଇଟା ପାଇପାରିବା ତେଣୁ ଆମେ ଆପଣ ଆଗେ ପ୍ରଥମେ ମାଟିର ପରୀକ୍ଷା କରାନ୍ତୁ ଆମର ଏହି କୃଷି ଗବେଷଣା କେନ୍ଦ୍ର ଯେଉଁ ଗୁଡ଼ା ଅଛି ଆମର ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ କୃଷି ଗବେଷଣା କେନ୍ଦ୍ର ହୋଇଗଲାଣି ଆଗରୁ କ'ଣ ଥିଲା ଆମର କଟକ ବିଦ୍ୟାଧରପୁର ଓଡ଼ିଶାର କୃଷି ଗବେଷଣା କେନ୍ଦ୍ର ଥିଲା ବର୍ତ୍ତମାନ ଆମର ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ କୃଷି ଗବେଷଣା କେନ୍ଦ୍ର ହୋଇଗଲାଣି ଆଉ ଆମର ପ୍ରତ୍ୟେକ ବିହନ ପାଇବା ପାଇଁ ଆମେ ପ୍ରତ୍ୟେକ ବ୍ଲକରେ ଆମକୁ ଉନ୍ନତ ମାନର ବିହନ ଦେଉଛନ୍ତି ସେ ବିହନ ଗୁଡ଼ିକ କମ୍ ପଇସାରେ ମିଳୁଛି ଏବଂ ଆମକୁ ସାର ଆବଶ୍ୟକୀୟ ପରିମାଣରେ ଆମକୁ ଯୋଗାଇ ଦେଉଛନ୍ତି ତେଣୁ ଉନ୍ନତ ମାନର ଆମେ ମାନେ ଚାଷ କରିପାରିବା ଏବଂ ସେ ଫସଲଗୁଡ଼ିକୁ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ୍ କ'ଣ କଲାଣି ଯେ ନିଜେ କିଣି ନେଇପାରୁଛି ତେଣୁ ଆମକୁ ଆଉ ମାର୍କେଟ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁନାହିଁ ତେଣୁ ଆମେ ସେ ଉନ୍ନତ ମାନର ଚାଷ କଲେ ଆମେ ଫସଲ ଭଲ ପାଇବା ଫସଲ ଭଲ ପାଇଲେ ଆମେ ଆଗରୁ କ'ଣ ଥିଲା ମାର୍କେଟ ଆମକୁ ବହୁତ କମ୍ ପଇସାରେ ଲୋକମାନେ ଆମଠୁ ନେଇକି ସେମାନେ ବେପାର କରିକି ଅଧିକ ପଇସା ଇନକମ୍ କରୁଥିଲେ ତେଣୁ ଆମେ ଚାଷ କରିକି ଅଧିକ ମାନର କିଛି ପଇସା ପାଇପାରୁ ନଥିଲେ ଯେଉଁଟା ପାଇଁ ଆମ ପରିବାର ସମ୍ଭାଳିବା କଷ୍ଟ ହେଇଯାଉଥିଲା କିନ୍ତୁ ବର୍ତ୍ତମାନ କ'ଣ ହେଉଛି କି ବର୍ତ୍ତମାନ ସରକାର ବ୍ୟବସ୍ଥା କରିଛନ୍ତି ସବୁଠି ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି କରି ଦେଲେଣି ଯେଉଁଠି ଆମେ ଆମ ଫସଲ ବିକ୍ରି କରିକି ଆମେ ସରକାରଙ୍କଠୁ ଡାଇରେକ୍ଟ ଆମ ଆକାଉଣ୍ଟ୍କୁ ପଇସା ନେଇପାରୁଛନ୍ତି ତା ମଝିରେ ଆଉ କେହି ଆମ ପଇସା ଖାଇବା ପାଇଁ ନାହାଁନ୍ତି ତେଣୁ ସେଥିପାଇଁ ଆପଣ ଚାଷ କରନ୍ତୁ ନିର୍ଦ୍ୱନ୍ଦରେ ଚାଷ କରନ୍ତୁ ଏବଂ ସବ୍ସିଡିରେ ଆପଣ ବିହନ ସାର ନେଇକି ଉନ୍ନତ ଧରଣର ଚାଷ କରନ୍ତୁ ଆଜ୍ଞା ହଁ ଆଉ ଉନ୍ନତମାନର ବର୍ତ୍ତମାନ ଉନ୍ନତମାନର ଆମର ଚାଷ କରିବା ପାଇଁ ଚାଷର ଉପକରଣଗୁଡ଼ିକ ବି ଯୋଗାଇ ଦିଆହେଉଛି ଆପଣ ମନେକର ଚାଷ କରିବେ ଗୋଟେ ମାନେ ମାଛ ଚାଷ କରିବେ ମାଛ ଚାଷ କଲେ ଆପଣଙ୍କୁ ପୋଖରୀ ଖୋଳିବା ପାଇଁ ଆପଣଙ୍କୁ ସବ୍ସିଡି ମିଳୁଛି ସିକ୍ସଟି ପର୍ସେଣ୍ଟ୍ରୁ ସେଭେଣ୍ଟି ଫାଇଭ୍ ପର୍ସେଣ୍ଟ୍ ଗଭର୍ଣ୍ଣମେଣ୍ଟ୍ ଆପଣଙ୍କୁ ସବ୍ସିଡି ଦେଉଛି ତେଣୁ ଆପଣ ଗୋଟେ ପୋଖରୀ ଖୋଳିଲେ ପୋଖରୀ ହୁଡ଼ାରେ ଆପଣ କ'ଣ କରିବେ ମାନେ ନଡ଼ିଆ ଚାଷ କରିପାରିବେ କଦଳୀ ଚାଷ କରିପାରିବେ ପୋଖରୀରେ ମାଛ ଚାଷ କଲେ ତା ଉପରି ଭାଗରେ ଆପଣ ଜାଲି ସିଷ୍ଟମ୍ କରିକି କୁକୁଡ଼ା ଫାର୍ମ ବି କରିପାରିବେ ତେଣୁ ଆପଣ କମ୍ ଜମିରେ ଏକକାଳୀନ ତିନି ଚାରି ପ୍ରକାରର ଫସଲ ପାଇପାରିବେ ହଁ ତେଣୁ ଆମ ପରିବାର ମେଣ୍ଟାଇବା ପାଇଁ ଗୁଜୁରାଣ ମେଣ୍ଟାଇବା ପାଇଁ ଆପଣଙ୍କୁ ସଫିସେଣ୍ଟ୍ ଯୋଗାଇବ କମ୍ ଚାଷ ଜମିରେ ଆମେ ଅଧିକ ପଇସା ପାଇପାରିବା ତେଣୁ ଆମକୁ ଆଉ କିଛି ପ୍ରୋବ୍ଲେମ ହେବନାହିଁ

ଆଜ୍ଞା ଆଜ୍ଞା ନମସ୍କାର